ହେଲୋ କେମିତିରେ ମନେ ମନେ ପକାଇଲୁ ବେସି ଦିନ ପରେ ଆଉ କ'ଣ ହେଲା କୁହ ହୁଁ କୁଆଡ଼େ ପୁହାମ ପାଣି ଘାଟିକେ ଆଜି କୋଉଠି ଯାଇ ହେବ ତିନ ଚାରି ଦିନି ଗଲା ପରେ ଯାଇ ହେବ ପଲା ପଲାର ପା ଚାଲିଛି ଏବେ କେମିତି ଯାଇ ହେବ ସେଇଟା ସରିଲା ପରେ ଯାଇ ହେବ ଫେମିଲି ଯିବ ନାଁ ଆଉ ସବୁ ଭଲ ତ ଆଉ କି କି କାମ କରୁଛ ହୁଁ ଆଉ ଚାଷ ବାସ କାମ ସରିଲା କି ଧାନ ମକା ଏଥର ସବୁ ଲଗେଇଲେନି ହୁଁ ହୁଁ ଆଉ କେବେ ଆଡ଼େ ଲଗେଇବ

ଏବେ ତ ଲଗେଇ ଚାଷ ହେଲାନି ଆହୁରି କୁହ କେମିତି ତୁମ ହାଲ ଚାଲ କି ପ୍ରବନ୍ଧ ଲେଖିବ କି ଘାଟି ବିଷୟର ହୁଁ ହୁଁ ଜାଗା ବହୁତ ଅଛି ଯିବା ଚାରି ପାଞ୍ଚ ଦିନ ପରେ ଏକା ଏବେ ତ ଯାଇ ହେବ ତ ନାହିଁ ମୁଁ ଫ୍ରୀ ହେଲେ ହେଲେ ତୁମକୁ ପୁଣି ଯିବା ପାଇଁ କହିବି ବୋଲେରୋରେ ଯିବା ନାଁ ବାଇକ୍ରେ କେତେ ଜଣ ଯିବା ବାଇକ୍ରେ ତ ତିନି ଜଣରୁ ବେଶୀ ଯାଇ ହେବ ନାହିଁ ହଁ ହଁ ଦୁଇଟା ବାଇକ୍ ନେବା ଆଉ ଖାଦ୍ୟର ବ୍ୟବସ୍ଥା ଖାଇବା

ପରେ ଯିବା ଯେ ହେଲେ ରଖୁଛି ହେଲେ